ଆମ ଅଞ୍ଚଳରେ ରନ୍ଧା ଯାଉଥିବା କିଛି ପାରମ୍ପାରିକ ଖାଦ୍ୟ ହେଲା ପୁରୀ ତରକାରୀ ସୁଜି ଉପମା ଚୁଡ଼ା ଉପମା ଅରୁଆ ଭାତ ମିଠା ଭାତ ଡାଲି ତରକାରୀ ଖଟା ପିଠା ଏ ସବୁଗୁଡ଼ିକ ରନ୍ଧା ଯାଇଥାଏ ଆମ ଗାଁ ଯଜ୍ଞ ହେଉ ଅବା କୀର୍ତ୍ତନ ହେଉ କି'ବା ରାମ ନବମୀ କି ଦଣ୍ଡନୃତ୍ୟ ସବୁ ସମୟରେ ହିଁ ଆମେ ଏ ସବୁଗୁଡ଼ିକ ରାନ୍ଧିଥାଉ ଏହି ସବୁ ଜିନିଷ ହେଉଛି ଆମ ଗାଁ'ର ପାରମ୍ପାରିକ ଖାଦ୍ୟ ଯାହା ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ ଆର୍ ଆମେ ରାନ୍ଧିଥିସୁଁ